ବର୍ଷ ବର୍ଷ ଧରି ଭାରତୀୟ ମନୋରଞ୍ଜନ ଶିଳ୍ପ ବହୁତ ବିକଶିତ ହୋଇଛି ଏବଂ ଦେଶରେ କେତୋଟି କେତୋଟି ସବୁଠାରୁ ଲୋକପ୍ରିୟ ମାନର ମାଧ୍ୟମ ଗୁଡ଼ିକ ହେଉଛି ତରଙ୍ଗ କିମ୍ବା ଆମର ବହୁତ ସାରା ଓଡ଼ିଆ ଚ୍ୟାନେଲ୍ ବି ରହିଛିି ଏବଂ କ୍ରିକେଟ ବି ଆଇ ପି ଏଲ୍ ଯେଉଁ ଏତିକି ଆଉ ବହୁତ ପ୍ରକାରର ଆମର କମ୍ପିଟିସନ୍ ବି ରହିଥାଏ ଯେମିତିକି ଏଇଟା ବି ଗୋଟେ ଅନ୍ୟତମ ଏହାଦ୍ୱାରା ଆମକୁ କିଛି ଶିଖିବାକୁ ବି ମିଳିଥାଏ ଏବଂ କରନ୍ତି ପସନ୍ଦ କରନ୍ତୁ ବହୁତରୁୁ ବହୁତ ଆମ ଓଡ଼ିଶାରେ ଆଇ ପି ଏଲ୍ ଦେଖିବାକୁ ଚେଷ୍ଟା କରନ୍ତି ଲୋକମାନେ ଯାହାଦ୍ୱାରା କିି ଆମେ ବହୁତ କିଛି ଶିଖିବାକୁ ମିଳିଥାଉ ଏବଂ ବହୁତ କିଛି ବୁଝିବାକୁ ମିଳିଥାଏ ଆଇପିଏଲ୍ରେ ଆମର ଓଡ଼ିଶାର ଟିମ୍ ତ ଖେଳୁ ନାହିଁ ଆମେ ଫିରଭୀ ବହୁତ ଭଲ ଲାଗେ ଆଇ ପି ଏଲ୍ ଗୋଟେ ଅନ୍ୟତମ ଖେଳ ସବୁ ଖେଳ ଠୁ ଏହାଦ୍ୱାରା ବହୁତ କିଛି ଶିଖିବାକୁ ମିଳେ ଏବଂ ଦେଶରେ ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମ ଗୁଡ଼ିକ ହେଉଛି ତରଙ୍ଗ ଆମ ବହୁତ ସାରା ଟି ଭି ଚ୍ୟାନେଲ୍ସ ଏବଂ ମୋବାଇଲ ଦ୍ୱାରା ବି କିଛି ଆମେ ଶିଖିପାରୁ ଏହାଦ୍ୱାରା କିମ୍ବା ବିଷୟ ପ୍ରକାରର ଉପଭୋଗ ଆମେ କରିଥାଉ ଭାରତରେ ଲୋକମାନେ ଅଧିକ ଠୁ ଅଧିକ ଓ ଅଧିକ ଠୁ ଅଧିକ ସିରିଏଲ୍ ଦେଖିବାକୁ ପସନ୍ଦ କରନ୍ତି ସୋନି ସଭ ଏବଂ ତରଙ୍ଗ ବହୁତ କିଛି ରହିଥାଏ ଯାହାଦ୍ୱାରା କିି ଆମେ ବି କିଛି ପ୍ରେରିତ କରିପାରିଥାଉ ଓ ଏତିକି କହି ମୋର ମୁଁ ବକ୍ତବ୍ୟ ଶେଷ କରିବାକୁ ଚାହେଁ ଁ ଭାରତ ମାତା କିି ଜୟ ଆଉ ସେ ଆମେ ଏତିକି ଶିଖିବାକୁ ବହୁତ ପସନ୍ଦ କରିଥାଉ ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରିବାକୁ ଚାହେଁ ଭାରତ ମାତା କି ଜୟ ଆଣ୍ଡ ୱି ଲଭ୍ ଟୁ ଓଡ଼ିଶା ୱି ଲଭ୍ ଓଡ଼ିଶା ଆଣ୍ଡ ଆୱର୍ ପିପଲ୍ସ ଏତିକି କହୁଛି ଆଉ ମୋର ପସନ୍ଦିଦା ଖେଳ ହେଉଛି ଆଇ ପି ଏଲ୍ ଇତ୍ୟାଦି ମୁଁ ଏତିକି କହିବାକୁ ଚାହେଁ ଭାରତ ମାତା କି ଜୟ ଆଉ ଆମେ ମନୋରଞ୍ଜନ ଦ୍ୱାରା ବହୁତ କିଛି ଶିଖିବାକୁ ବି ମିଳିଥାଏ ତାରକ ମେହତା ବି ଦେଖିବାକୁ ଆମକୁ ମିଳିଥାଏ ଏହାଦ୍ୱାରା ବହୁତ କିଛି ନିୟନ୍ତ୍ରିତ ବି ହୋଇଥାଏ ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରିବାକୁ ଚାହେଁ ଭାରତ ମାତା କିି ଜୟ ଏବଂ ଆମ ଓଡ଼ିଶା ଭାରି ଇତ୍ୟାଦି ଆଉ ଆଉ କିଛି କହିବାକୁ ତ ଚାହିଁନି ଇତ୍ୟାଦି ଇତ୍ୟାଦି